ଆମର ଏଠିର ସ୍ତ୍ରୀ ଲୋକମାନେ ଏବଂ ପୁରୁଷ ଲୋକମାନେ ଆମର ଏଇଠିର ସ୍ତ୍ରୀ ଲୋକମାନେ ଲୁଗା ଏବଂ ଶାଢ଼ୀ ପିନ୍ଧନ୍ତି ମୁଣ୍ଡରେ ଓଢ଼ଣା ମଧ୍ୟ ଦେଇଥାନ୍ତି ଆଉ ଆମର ଏଇଠିର ପୁରୁଷ ଲୋକମାନେ ଲୁଙ୍ଗି ଗାମ୍ଛା ପ୍ୟାଣ୍ଟ ସାର୍ଟ ପିନ୍ଧନ୍ତି ଏବଂ ପିଲାମାନେ ହେଲେ ପ୍ୟାଣ୍ଟ ସାର୍ଟ ପିନ୍ଧିଥାନ୍ତି ଏବଂ ଆର ଆମ ଜାତିର ସ୍ତ୍ରୀ ଲୋକମାନେ ଘାଗରା ଚୁଡ଼ିଦାର ଏବଂ ଇତ୍ୟାଦି ଜିନିଷର କପଡ଼ା କପଡ଼ା ପିନ୍ଧିଥାନ୍ତି ଏବଂ ପୁରୁଷମାନେ କୁର୍ତ୍ତା ଧୋତି ପିନ୍ଧିଥାନ୍ତି ବାହାରେ ରହିକି ହେଲେ ଲୋକମାନେ ନିଜର ବୋଲିକି ଭାବିକି ଚଳୁଥାନ୍ତି ଏବଂ ନିଜ ପରିବାର ଭାବିକି ଚଳନ୍ତି ବାହାରେ ରହିକି ବି ସମସ୍ତଙ୍କୁ ନିଜର ବୋଲିକି ଭାବନ୍ତି ଏବଂ ଆଗ ପୁରୁଷମାନେ ଭଲ ପଚରାପଚରି କରନ୍ତି ସମସ୍ତେ ସମସ୍ତେ ମିଳାମିଶା ହେଇକି ଚଳନ୍ତି ଏମିତି ସଂସ୍କୃତି ଅନୁଯାୟୀ ପରିଧାନ ହୋଇଥାଏ